ପାଣି ଆଜ୍ଞା ଆମର ସବୁ କାମରେ ଦରକାର ଶୌଚ ହେବା ପାଇଁ ମଧ୍ୟ ବି ପାଣି ଆବଶ୍ୟକ ହୁଏ ରୋଷେଇ ପାଇଁ ଆବଶ୍ୟକ ହୁଏ ପିଇବା ପାଇଁ ମଧ୍ୟ ଆବଶ୍ୟକ ହୁଏ ତେଣୁ ଏଇ ଦୁଇ ଜିନିଷ ମଧ୍ୟରୁ ପିଇବା ପାଣିଟା ଆଜ୍ଞା ଆମର ଅତ୍ୟଧିକ ହୋଇଥାଏ ତେଣୁ ପିଇବା ପାଣି ସବୁବେଳେ ଷ୍ଟକ୍ କରିକି ରଖିଥାଉ